ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଉଣେଇଶ ବୟାନବେ ମସିହା ଗଜପତି ଜିଲ୍ଲାର ପାରଳା ଖେମୁଣ୍ଡି ଠାରେ ଜନ୍ମ ଗ୍ରହଣ କରିଥିଲେ ସେ ଜଣେ ଶାସକ ଓ ଭାଷା ଆନ୍ଦୋଳନ କାରି ପୋରୋଧା ଥିଲେ ସେ ଉଚ୍ଚ ଶିକ୍ଷା ଲାଭ ପାଇଁ ମାନ୍ଦ୍ରାଜ ଯାଇଥିଲେ ସେ ଉଣେଇଶ ତେର ମସିହାରେ ମାନ୍ଦ୍ରାଜରୁ ଫେରି ଭାରତରେ ଖରଛୁଆଁ ରାଜ୍ୟର ରାଜଜେମାନ ନଳିନୀ ଦେବୀଙ୍କୁ ବିବାହ କରିଥିଲେ ଓ ଶାସନ ଭାର ଗ୍ରହଣ କରିଥିଲେ ସେ ରାଜକୀୟ ବିଳାସ ବ୍ୟସନ ଠାରୁ ଦୂରରେ ରହି ଜାତି ସେବା ଜନ ସେବାକୁ ଗୁରୁତ୍ୱ ଦେଇଥିଲେ ମଧୁସୂଦନ ଦାସଙ୍କ ନାରୀ ଶିକ୍ଷା ପ୍ରାଧ୍ୟାନ ପ୍ରତି ଗୁରୁତ୍ୱ ଦେଇ କୃଷ୍ଣଚନ୍ଦ୍ର ପାରଳାଖେମୁଣ୍ଡି ଠାରେ ଏକ ବାଳିକା ମହାବିଧ୍ୟାଳୟ ସ୍ଥାପନ କରିଥିଲେ ସେ ଉଣେଇଶହ ଚଉସ୍ତରି ମସିହାରେ ମୃତ୍ୟୁବରଣ କରିଥିଲେ ଆକବର ଆକବରଙ୍କ ବିଷୟରେ କିଛି କହିବି ପନ୍ଦରଶହ ଛବିଶ ଖ୍ରୀଷ୍ଟାବ୍ଦ ଠାରୁ ସତରଶହ ସାତ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଭାରତରେ ମୋଗଲମାନେ ଶାସନ କରୁଥିଲେ ମୋଗଲ ଶାସକ ମାନଙ୍କ ଠାରୁ ଆକବର ଥିଲେ ଜଣେ ପ୍ରଭାବଶାଳୀ ରାଜା ସେ ତେର ବର୍ଷ ବୟସରେ ରାଜ୍ୟ କାର୍ଯ୍ୟ ପରିଚାଳନା କରିଥିଲେ ତାଙ୍କର ପୁରା ନାମ ହେଉଛି ଅବୁଲ ଫତଃ ଜଲାଲଉଦିନ ମହମଦ ଆକବର ସେ ତୃତୀୟ ମୋଗଲ ସମ୍ରାଟ ଥିଲେ ଉଣେଇଶହ ବୟାଳିଶ ଖ୍ରୀଷ୍ଟାବ୍ଦ ଅକ୍ଟୋବର ପନ୍ଦର ତାରିଖରେ ଜନ୍ମଗ୍ରହଣ କରିଥିଲେ ଯେଉଁ ସ୍ଥାନରେ ସେ ଏବେ ଜନ୍ମ ଗ୍ରହଣ କରିଥିଲେ ସେ ସ୍ଥାନଟା ଏବେ ପାକିସ୍ତାନରେ ଅବସ୍ଥିତ ମୋଗଲ ଶାସକ ହୁମାୟୁନ୍ ଥିଲେ ତାଙ୍କର ପିତା ଏବଂ ମାତା କିଏ ଥିଲେ ହମିଦାବାନୁ ବେଗମ ସେ ଷୋଳଶହ ପାଞ୍ଚ ମସିହା ଅକ୍ଟୋବର ସତେଇଶ ତାରିଖରେ ମୃତ୍ୟୁ ବରଣ କରିଥିଲେ